ହ୍ୟାଲୋ ଆପଣ ଫ୍ଲିପକାର୍ଟ ସାର୍ କହୁଛନ୍ତି କି ମୁଁ ଡ୍ରେସ୍ ଅନ୍ଲାଇନ୍ ଅର୍ଡ଼ର କରିଥିଲି ଏବଂ ଅନ୍ଲାଇନ୍ ପେମେଣ୍ଟ ବି କରିଦେଇ ସାରିଛି ହେଲେ ଏପର୍ଯ୍ୟନ୍ତ ମୋତେ ମିିଳିନାହିଁ ହେଲେ ଡେଲିଭରି ଦେଖା ହୋଇଥିବାର ଦେଖାଯାଉଛି କିନ୍ତୁ ଏପର୍ଯ୍ୟନ୍ତ ମୋ ପାଖକୁ ମୋ ଡ୍ରେସ୍ ଆସିନାହିଁ କାହିଁକି ସେଥିପାଇଁ ମୁଁ ଆପଣଙ୍କୁ ଅଭିଯୋଗ କରୁଛି ଯେ ଏହାର କମ୍ପାନୀ ସହିତ ମୋତେ ଯୋଗାଯୋଗ କରନ୍ତୁ ଯେକୌଣସି ହାଲାତରେ ବି ମୋତେ ଏହି ଡ୍ରେସ୍ଟି ନିହାତି ଦରକାର ସେଥିପାଇଁ ମୁଁ ଆପଣଙ୍କୁ ନିବେଦନ କରୁଛି ଯେ ମୋତେ ସହାୟକ କରନ୍ତୁ ସେଥିପାଇଁ ମୁଁ ଅନ୍ଲାଇନ୍ ଅର୍ଡ଼ର କରିଛିି